ମିଡ଼ିଆରେ ଯାହା ପ୍ରଦର୍ଶନ କରୁଛନ ତାହା ସବୁକିଛି ଆମର ଭଲ ଲାଗସି ହେଲେଁ ନାଚ ଗୀତ ଅନେକପ୍ରକାର ଜିନ ଏଇଟା ନେଇକି ଦେଶସାରା ଟିକେ ଅସୁବିଧା କରସି ଆରୁ ସମସ୍ତେ ଭଲ ପାଇସନ ଆର ବିଜ୍ଞାପନ ଟେ ଯାହା ବି ଦଉଛନ ଭଲ ଆମକୁ ଲାଗୁଛି ଆଉ ଲୋକଙ୍କୁ ଭଲା ଶିକ୍ଷା ମିଳୁଛି ଶିକ୍ଷା ମିଳୁଛି ଆରୁ ସେଟାକେ ଦେଖି କିରି ସବୁକିଛି କରାଯାଉଛି ଆରୁ ଲୋକେ ଶିକ୍ଷା ଗଲା ପାଉଛନ ଆରୁ ନାଚ ଗୀତ ଅନେକପ୍ରକାର ଯେମତି ଦେଇକିନି ଏଇଟା ସେଇଟା ଦେଇ କରି ଇଏ କରୁଛନ ସେଇଟା ଟିକେ ଠିକ୍ ନେଇ ହେବାର